ଭାରତର ପ୍ରାଚୀନ ତଥା ମଧ୍ୟ ପ୍ରାଚୀନ ଯୁଗରେ କିଛି ରାଜାମାନଙ୍କର ବିଷୟରେ ମୁଁ କିଛି କହିବାକୁ ଚାହୁଁଛି ସେ ସେଥିମଧ୍ୟରୁ ଜଣେ ରାଜା ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ହେଉଛନ୍ତି ମୌର୍ଯ୍ୟ ସାମ୍ରାଜ୍ୟର ପ୍ରଥମ ରାଜା ଯିଏକି ଜନ୍ମରୁ ଜଣେ ରାଜାର ପୁଅ ହେଇନଥିଲେ ମଧ୍ୟ କୌଣସି ଗୋଟେ ଶ୍ରେଷ୍ଠ ରାଜାଙ୍କଠାରୁ କିଛି କୌଣସି ଗୁଣରେ କମ୍ ନୁହଁନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମହାପଦ୍ମାନନ୍ଦ ପୁତ୍ର ଧନାନନ୍ଦ ଧନାନନ୍ଦ ବା ନନ୍ଦ ଡାଇନେଷ୍ଟି ବା ନନ୍ଦ ସାମ୍ରାଜ୍ୟର ଧନାନନ୍ଦ ନାମକ ଏକ କ୍ରୁର ଶାସକଙ୍କୁ ଚାଣକ୍ୟ ବା ତାଙ୍କର ଯିଏ ଗୁରୁ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଯିଏ ଗୋଟେ ଛୋଟ ପିଲାରୁ ଗୋଟେ ଗୋଟେ ବହୁତ ଭଲ ଶାସକ କରିପାରିଥିଲେ ସେ ହେଉଛନ୍ତି ଚାଣକ୍ୟ ଚାଣକ୍ୟ ହେଉଛନ୍ତି ନନ୍ଦ ଡାଇନାଷ୍ଟି ବା ନନ୍ଦ ସାମ୍ରାଜ୍ୟ ସମୟରେ ଚାଲି ଆସୁଥିବା ଗୁରୁ ପରମ୍ପରାର ଜଣେ ଗୁରୁ ସେ ଜଣେ ଗୁରୁ ସେ ଜଣେ ଭଲ ଡିପ୍ଲୋମାଟ ବି ଆମେ କହିପାରିବା ତେଣୁ ଚାଣକ୍ୟଙ୍କ ସାହାଯ୍ୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବା ଚାଣକ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମଧ୍ୟରେ ସେଇ ସତ୍ତା ପ୍ରେମୀ ଶାସନ ପ୍ରେମୀ ତଥା ଦେଶ ପାଇଁ ବା ନିଜ ମାଟି ପାଇଁ କିଛି କରିବାର ଜୋଶ ଦେଖିଥିଲେ ଯେଉଁ ଜିନିଷଟାକୁ ସିଏ ତାଙ୍କ ଭିତରୁ ଗୋଟେ କଢ଼ ଫୁଲ ହେବା ପରି ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କ ଭିତରରୁ ସେ ଜିନିଷଟା ବାହାରକୁ ବାହାର କରିକି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଗୋଟେ ପ୍ରସିଦ୍ଧ ତଥା ସଫଳ ଶାସକ ଭାବରେ ଗଢ଼ି ତୋଳି ପାରିଥିଲେ ଯାହାକି ପରିଶେଷରେ ନନ୍ଦ ଡାଇନେଷ୍ଟି ବା ନନ୍ଦ ସାମ୍ରାଜ୍ୟର ସବୁଠାରୁ କ୍ରୁର ଶାସକ ମହାପଦ୍ମାନନ୍ଦଙ୍କର ପୁତ୍ର ଧନାନନ୍ଦଙ୍କୁ ବଧ କରିଥିଲେ ଏବଂ ମୌର୍ଯ୍ୟ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଆହୁରି ଜଣେ ରାଜା ନୁହେଁ ଜଣେ ରାଣୀଙ୍କ କଥା ମୁଁ ବି କହିବାକୁ ଚାହିଁବି ନାଇକି ଦେବୀ ନାଇକି ଦେବୀ ହେଉଛନ୍ତି ଖାଇବରର ପାସେସ୍ ଖାଇବରର ପାସେସ୍ ଯେଉଁଟା ଆଫଗାନିସ୍ତାନ କରେଣ୍ଟଲି ଅଛି ଆଫଗାନିସ୍ତାନରୁ ପାକିସ୍ତାନର ବର୍ଡ଼ର ଭିତରେ ଯେଉଁଟାକି ଭାରତକୁ କନେକ୍ଟ କରୁଛି ସେତେବେଳେ ସମୟରେ ମହମ୍ମଦ ଘୋରି ଯେତେବେଳେ ଭାରତକୁ ଇନ୍ଭାଇଟ୍ କରିବା ପାଇଁ ଆସିଥିଲା ଭାରତରେ ପଶି ଲୁଟିବାକୁ ଆସିଥିଲା ନାଇକି ଦେବୀଙ୍କ ନେତୃତ୍ୱରେ ଚାରି ଟ୍ରୃପ ବା ଚାରି ପ୍ରକାରର ସେନା ମହମଦ ଘରୀକୁ ଖାଇବରର ପାଶେସ୍ ବା ତାର ଯେଉଁ ସେ ଗୁମ୍ଫା ବା ଦରରେ ଭିତରେ ସୀମିତ କରିକି ରଖିଦେଇଥିଲେ ଏବଂ ସେ ମହମଦ ଘୋରିକୁ ପରାସ୍ତ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ ତେଣୁ ଭାରତର ଭାରତୀୟ ଇତିହାସର କୌଣସି ଗୋଟେ ଗୁଣ ଯେଉଁଟା ମୋତେ ବେଶୀ ଭଲ ଲାଗେ ସେଇଟା ହେଉଛି ଭାରତ ଗୋଟେ ଏମିତିଆ ମାଟି ଯେ ଗାନ୍ଧୀଙ୍କୁ ଜନ୍ମ ଦେଇଛି ସେହି ପରିପ୍ରେକ୍ଷିରେ ବୋଷକୁ ବି ଜନ୍ମ ଦେଇଛି ସେହି ପରିପ୍ରେକ୍ଷିରେ ଭଗତ ସିଂହଙ୍କୁ ବି ଜନ୍ମ ଦେଇଛି ଭାବେଙ୍କ ଭଳି ଗୋଟେ ବଡ଼ ସୋସିଆଲ ଇନଫର୍ମିଷ୍ଟକୁ ବି ଜନ୍ମ ଦେଇଛି ଛତ୍ରପତି ଶିବାଜୀ ମହାରାଜଙ୍କପରି ଗୋଟେ ବିରଙ୍ଗ ବ ଜନ୍ମ ଦେଇଛି ଯେଉଁଠି ଅହିଂସା ଅଛି ଯେଉଁଠି ଶାନ୍ତି ଅଛି ଯେଉଁଠି ଶାନ୍ତିର ସ୍ଥାପନ କରିବା ପାଇଁ ଅହିଂସାର ବାଟ ବି ଅଛି ସେଇ ଜାଗାରେ ଶାନ୍ତିର ସ୍ଥାପନ କରିବା ପାଇଁ ଆମେ କଣ ଚରମ ପନ୍ଥୀ ବି ଅବଲମ୍ବନ କରିକି ଶାସନର ମାନେ ଖରାପ ଶାସନର ସତ୍ତାକୁ ତାର ମୂଳରୁ ହଟେଇ ଦେଇଛନ୍ତି ତେଣୁ ଭାରତର ଏଇ ଭାରତୀୟ ଇତିହାସର ଗୋଟେ ସବୁଠୁ ଏଇଟା ଗୋଟେ ବଢ଼ିଆ ଜିନିଷ ଯେ ଏଠି କୌଣସି ଖରାପ ଶାସକ ବେଶୀ ଦିନ ତିଷ୍ଟି ପାରି ନାହିଁ କୌଣସି ନା କୌଣସି ଗୋଟେ ସମୟରେ ଭାରତର ଲୋକମାନେ ଉଠିଛନ୍ତି ଏବଂ ଖରାପ ଶାସନକୁ ମୂଳ ଉତ୍ପୋଟନ କରିଦେଇଛନ୍ତି ଧନ୍ୟବାଦ